ଭାରତର ଇତିହାସ ହେଉଛି ଏକ ଐତିହାସିକ ପରମ୍ପରା ଏବଂ ସେମାନେ ଭଲ ଭାବରେ ଆମ ଦେଶକୁ ଗଢ଼ିଛନ୍ତି ଯେଉଁମାନେ ଗଢ଼ିଛନ୍ତି ସେ ସ୍ୱାଧୀନତା ସଂଗ୍ରାମୀଙ୍କ ନାମ ହେଉଛି ମହାତ୍ମା ଗାନ୍ଧୀ ସୁବାଷ ଚନ୍ଦ୍ର ବୋଷ ଗୋପବନ୍ଧୁ ଦାସ ଏମିତି ଆଉ ବି କିଛିଟା ନେତା ଅଛନ୍ତି ସେମାନେ ବହୁତ ଭଲ ଭାବରେ ଆମ ଦେଶକୁ ଆଗେଇଛନ୍ତି